ସତ୍ୟ ସେବା କ୍ଷେତ୍ରରେ ହେଉଥିବା ଦୁର୍ନୀତି ବିଷୟରେ ମୁଁ ଅବଗତ ମୁଁ ଏହାର ଶିକାର ହୋଇନାହିଁ ଅପରେସନ୍ ପାଇଁ ଲାଞ୍ଚ ଏହା ଖରାପ ହୋଇଥାଏ ଗରିବ ଲୋକ ମାନଙ୍କଠାରୁ ବେଡ଼୍ ପାଇଁ ଅପରେସନ୍ ଲାଞ୍ଚ ମାଗିଥାନ୍ତି ନଦେଲେ ସେମାନଙ୍କର ଅପରେସନ୍ କରିବାକୁ ମନା କରିଥାନ୍ତି କମ୍ ସ୍ଵାକ୍ଷର ଲୋକମାନଙ୍କୁ ଅଧିକ ଟଙ୍କା ମିଳେ ନେଇ ନିୟନ ମାନ ର ଔଷଧ ଦେଇ ଠକିଥାନ୍ତି